କୃଷି ପାଇଁ ଆମକୁ ସରକାର ମୁଗ ବିରି କୋଳଥ ଏ ସବୁ ଯୋଗାଇ ଦେଉଛି ଆଉ ବ୍ଲକ୍ରୁ ଧାନ ଏ ସବୁ ଆମକୁ ସୁବିଧାରେ ଯୋଗାଇ ଦେଉଛି ଆଉ କୃଷି ପାଇଁ ଆମକୁ ବ୍ୟାଙ୍କ୍ରୁ ଋଣ ଆମେ ପାଇପାରୁଛୁ ଆଉ ସ୍ୱୟଂ ଗୋଷ୍ଠୀକୁ ନେଇ ଆମେ ବ୍ୟାଙ୍କରୁ କୃଷି ଚାଷ ପାଇଁ ଆମେ ଋଣ ମଧ୍ୟ ଆଣିପାରୁଛୁ ଆଉ ଋଣ ଆଣି ଆମେ ଚାଷ କାମରେ ଋଣକୁ ଆମେ ଲଗେଇ ପାରୁଛୁ ଯାହାକରି ଆମକୁ ଋଣର ଚାଷ ଲୋନରୁ କମ୍ ସୁଧ ଦେଇ ଋଣ ଶୁଝିବା ପାରିବା ପାରୁଛୁ ଆଉ କୃଷି ମରୁଡ଼ି ହେଲେ ଆମ ଆମେ କୁ ଋଣ ଛାଡ଼ ମଧ୍ୟ ପାଇପାରୁଛୁ ଚାଷ ପାଇ କରି ଆମେ କୃଷି ବହୁତ ସୁବିଧା ଟଙ୍କା ଆମେ ବାହାର କରିପାରି ଆମେ ଟଙ୍କା ମଧ୍ୟ ଆମେ ରଖିପାରୁଛୁ ଆଉ ସରକାର ଆମକୁ ସହାୟତା ଆମକୁ ମୋର ବି ହେଲେ ମାନେ ପୁରା ଛାଡ଼ କରିଦେଲେ କୃଷି ଆମେ ଖୁସି ହୋଇ ପାରିବୁ ଆଉ ଆଉ ମଧ୍ୟ କୃଷି ପାଇଁ ଆମକୁ ସରକାର ପାଣି ମେସିନ୍ ଗାଁ ବିଲରେ ନାହିଁ ସେଥିପାଇଁ ସେଇଟା ଆମକୁ ଦେଲେ ଆମେ ଆମେ ଚାଷ କାମ ପାଇଁ ଆମେ ଭଲ ଚାଷ କରି ପାରିବା